ଓଡ଼ିଆ ଭାଷା ସମ୍ପର୍କରେ କହିବାକୁ ଗଲେ ଓଡ଼ିଆ ଭାଷା ହେଉଛି ଆମର ଓଡ଼ିଶାର ଏକ ମାତୃଭାଷା ଓଡ଼ିଶାର ମାତୃଭାଷା କହିଲେ ଆବାଳ ବୃଦ୍ଧ ବନିତାଠାରୁ ଆରମ୍ଭ କରି ସମସ୍ତେ ଏହାକୁ ସୁଲଭ ଓ ସହଜରେ ବୁଝିପାରନ୍ତି ତେଣୁ ଓଡ଼ିଆ ଭାଷାକୁ ଯେକୌଣସି ଯିଏ ସାକ୍ଷର ଅବା ଅସାକ୍ଷର ସମସ୍ତେ ବୁଝିପାରନ୍ତି ଏବଂ ଓଡ଼ି ଆମର ଓଡ଼ିଶାରେ ଏହି ଭାଷାର ପ୍ରଧାନ ଦରକାର ହୁଏ ଏବଂ ଏ ମଦ ଏ ଏବେ ମଧ୍ୟ ଏହାକୁ ଓଡ଼ିଶାକୁ ଯେ ଯେକୌଣସି ପରୀକ୍ଷା ଏବଂ ପରୀକ୍ଷା ହେଲେ ମଧ୍ୟ ଓଡ଼ି ଓଡ଼ିଆରେ ମଧ୍ୟ ପରୀକ୍ଷା ଦେଇ ହେବ ତା'ର ବହୁତ ଆକର୍ଷଣୀୟ ରହୁଛି ଏବଂ ଓଡ଼ିଶାରେ ଯେଉଁ ଖଣ୍ଡବାକ୍ୟକୁ ପ୍ରୟୋଗ କରାଯାଏ ସେ ମଧ୍ୟରୁ ପ୍ରଧାନ ଖଣ୍ଡବାକ୍ୟ ସେମାନେ ଯେତେବେଳେ ଯାଉଥିଲେ ମୁଁ ସେତେବେଳେ ଖେଳୁଥିଲି ଏଥିରେ ପ୍ର ପ୍ରଧାନକ ଖଣ୍ଡବାକ୍ୟ ହେଉଛି ସେମାନେ ଯେତେବେଳେ ଯାଉଥିଲେ ତ ମୁଖ୍ୟ ଖଣ୍ଡବାକ୍ୟ ସେଥିରେ ହେଲା ମୁଁ ଯେତେ ସେମାନେ ଯେତେବେଳେ ଯାଉଥିଲେ ମୁଁ ସେତେବେଳେ ଖେଳୁଥିଲି ସେମାନେ ଯେତେବେଳେ ପଢ଼ୁଥିଲେ ମୁଁ ସେତେବେଳେ ବସୁଥିଲି ଏଥେରେ ସେତେବେଳେ ଯେଉଁ ବସୁଥିଲି ଯେଉଁ ବାକ୍ୟ ପ୍ରୟୋଗ ହେଇଛି ସେଇଟା ହେଉଛି ମୁଖ୍ୟ ଖଣ୍ଡବାକ୍ୟ ଆଉ ସେମାନେ ଯେତେବେଳେ ପଢ଼ୁଥିଲେ ମୁଁ ସେତେବେଳେ ଶୋଇଥିଲି ସେମାନେ ପଢ଼ିବାଟା ହେଉଛି ଅପ ଅପ୍ରଧାନ ଖଣ୍ଡବାକ୍ୟ ଏପଟେ ସେମାନେ ଯେଉଁ ଯେତେବେଳେ ପଢ଼ୁଥିଲେ ମୁଁ ଶୋଇଥିଲି ମୁଁ ଶୋଇଥିଲିଟା ହେଉଛି ପ୍ରଧାନ ଖଣ୍ଡବାକ୍ୟ ତ ସେଥିରୁ ଏ ଖଣ୍ଡବାକ୍ୟ ଏବଂ ସମାଜ ହିତରୁ ଜଣାପଡ଼େ ଯେ ଓଡ଼ିଶା ମାଟିରେ ଓଡ଼ିଆର ଓଡ଼ିଆ ଭାଷାର ବହୁତ ପ୍ରୟୋଗ ରହିଛି ଏବଂ ଏଇଟା ସମସ୍ତଙ୍କ ପାଇଁ ସୁ ସହଜ ଏବଂ ସୁଲଭ ଭାଷା ଏହାକୁ ନିଜେ ଏବଂ ସା ଅନ୍ୟାନ୍ୟ ସମସ୍ତେ ବୁଝିପାରିବେ ଏବଂ ଜାଣିପାରିବେ